ହେନ୍ତିରେ ତ ମୋତେ ଘରେ ରହିବାର ଲାଗି ବହୁତ୍ ପସନ୍ଦ ଲାଗସି ହେଲେ ଯଦି ମୋତେ ସୁଯୋଗ ମିଲବା ସବୁଆଡ଼େ ଯେନେ ହେଲେ ପୃଥିବୀରେ ଯେ ଜାଗାକେ ଯାଇକିରି ବୁଲିକିରି ଆସବା ଲାଗି ତାହେଲେ ମୁଇଁ ଆଣ୍ଡାମାନ କେ ଯିବାକେ ଚାହିଁମି କାରନ୍ ଆଣ୍ଡାମାନ ଗୋଟିଏ ଆମର ଭାରତର ଗୋଟିଏ ଦୀପ ଆର୍ ଏ ଦୀପ୍ ନେ ବହୁତ୍ ଲୁକ୍ ବି ରହୁଛନ୍ ଆର୍ ଇନେ ପରିବେଶଟା ସବୁବେଲେ ଥଣ୍ଡା ଲାଗସି ଆର୍ ବହୁତ୍ ବଢ଼ିଆଁ ଲାଗସି ବୋଲି ମୁଇଁ ଶୁଣିଛେ ହେଥିର ଲାଗି ଇନକେ ଜିବାର ଲାଗି ମୁଇଁ ଚାହିଁମି ଆର୍ ଇ ଜାଗାରେ ବି ଲୋକମାନଙ୍କର ଚାଲି ଚଲଣି ଟିକେ ଅଲଗା ଆର୍ ଇଥିରୁ ଯଦି ଦେଖେମା ଆମର ଦେଶଟା ପଛେ ଜହଁତିରେ ଅଛି ହେଲେ ଅଲଗା ଦେଶ ଯେନ୍ତି ଇଣ୍ଡୋନେସିଆ ଦେଶଟା ଇନୁ ପାଖେ ଅଛି ବୋଲେ ସେଥିର ଲାଗି ସେନର ବି ତାର୍ ପ୍ରଭାବଟା ଇନେ ପଡୁଥିବା ଆର୍ ସେ ପ୍ରଭାବଟା ଜାନ୍ ବା ର ଲାଗି ସେ ଜାଗାଟା ବଢ଼ିଆ ହବା ବୋଲି ମୁଇଁ ଭାବସି